ମୁଁ କିଛି କୌଶଳ କିମ୍ବା ଟିପ୍ସ ଶିଖିଛି ମୁଁ ଚିତ୍ର ଆଙ୍କିବା ୟୁଟ୍ୟୁବରୁ ଶିଖିଛି ଏବଂ ମୁଁ ଚିତ୍ର ଆଙ୍କିବା ଭାଇଠାରୁ ଶିଖିଛି ମୋର ଭାଇ ଚିତ୍ର ଆଙ୍କିବାକୁ ପସନ୍ଦ କରେ ସେ ବିଭିନ୍ନ ପ୍ରକାର ଚିତ୍ର ଆଙ୍କିଥାଏ ଏବଂ ସେ ଦେଖିବାକୁ ଭ ଏବଂ ସେ ଆଙ୍କିଥିବା ଚିତ୍ର ମଧ୍ୟ ଦେଖିବା ପାଇଁ ସୁନ୍ଦର ସେ ବିଭିନ୍ନ ପ୍ରକାର ପଶୁପକ୍ଷୀ ହେଉ ବୃକ୍ଷଲତା ପଶୁପକ୍ଷୀ ବୃକ୍ଷଲତା ଶ୍ରୀରାମଙ୍କ ମୂର୍ତ୍ତି ହେଉ କି ମା ଙ୍କର ବିଭିନ୍ନ ପ୍ରକାର ଚିତ୍ର ଅଙ୍କନ କରିଥାଏ ଏବଂ ତାହା ଦେଖି ସମସ୍ତେ ଆନନ୍ଦିତ ହେଇଥାନ୍ତି ସେହି ଚିତ୍ର ଦେଖିବାକୁ ସୁନ୍ଦର ଅଟେ ସେ ତା'ର ଏହି ଚିତ୍ରକଳା ଦେଖି ମୁଁ ମୋର ମୁଁ ମଧ୍ୟ ଆକୃଷ୍ଟ ହେଇଥିଲି ସେଥିପାଇଁ ମୋତେ ମଧ୍ୟ ଚିତ୍ର ଆଙ୍କିବାକୁ ପସନ୍ଦ ହେଲା ଏବଂ ଭାଇ ଠାରୁ ଶିଖିବା ସହିତ ମୁଁ ଅନଲାଇନ୍ର ମଧ୍ୟ ବ୍ୟବହାର କରିଥିଲି ୟୁଟ୍ୟୁବରୁ ଦେଖି ମୁଁ ସାଧାରଣତଃ ୟୁଟ୍ୟୁବରୁ ଦେଖି ଚିତ୍ର ଆଙ୍କିବା ଶିଖିଥିଲି ବିଭିନ୍ନ ପ୍ରକାର ଚିତ୍ର ଅଙ୍କିବା ହେଉ ଯଥା ପଶୁପକ୍ଷୀ ଗଛଲତା ଠାକୁର ଠାକୁରାଣୀଙ୍କ ମୂର୍ତ୍ତି ହେଉ ମଣିଷ ହେଉ ଇତ୍ୟାଦି ବିଭିନ୍ନ ପ୍ରକାରର ଚିତ୍ର ଅଙ୍କନ ଶିଖିଥିଲି

ୟୁଟ୍ୟୁବ୍ ମାଧ୍ୟମରେ ବିଭିନ୍ନ ପ୍ରକାର ଚିତ୍ର ଶିଖିବା ସମ୍ଭବ ମୋ ଦ୍ୱାରା ସମ୍ଭବ ହେଇଥିଲା ଶ୍ରୀରାମଙ୍କ ମୂର୍ତ୍ତି ହେଉ ମା'ଙ୍କର ମୂର୍ତ୍ତି ହେଉ କିମ୍ବା ପଶୁପକ୍ଷୀ ଇତ୍ୟାଦି ସମସ୍ତଙ୍କର ଚିତ୍ର ଆଙ୍କିବା ମୋ ଦ୍ୱାରା ସମ୍ଭବପର ହେଇଥିଲା ଏବଂ ସୁନ୍ଦର ଭାବରେ ମଧ୍ୟ ମୁଁ ବିଭିନ୍ନ ପ୍ରକାର ଚିତ୍ର ଅଙ୍କନ କରି ପାରିଥିଲି ଚିତ୍ର ଅଙ୍କନ କରିବା ଦ୍ୱାରା ମଧ୍ୟ ଆମର ଜ୍ଞାନ ବଢ଼ିଥାଏ